ଆଜିକାଲି ତ କୃଷି ଚାଷ ବହୁତ ପ୍ରକାରର ହେଉଛି ଆଉ ବହୁତ ଲୋକ ବି କରୁଛନ୍ତି କିନ୍ତୁ ଆଜିକାଲିକା ପିଢ଼ି ଯେଉଁ ମାନେ ସେମାନେ ଆଉ କୃଷି କାମ କରିବା ପାଇଁ ଚାହୁଁନାହାନ୍ତି ଆଗକାଳର ଲୋକମାନେ ଯେତିକି ଅଛନ୍ତି ସେମାନେ କୃଷି କାମ କରିବା ପାଇଁ ଚାହୁଁଚନ୍ତି ଚାଷବାସ ପାଇଁ ଚାହୁଁଛନ୍ତି କିନ୍ତୁ ଆଜିକାଲିକା ମଣିଷ ମାନେ କେହି କୃଷି କାମ କରିବା ପାଇଁ ଚାହୁଁନାହାନ୍ତି ଆଜିକାଲି କିଏ ପାଠ ପଢ଼ି ଚାକିରି କରୁଚନ୍ତି ତ କିଏ କମ୍ପାନୀରେ ରହୁଛନ୍ତି ତ କିଏ ଅନ୍ୟ ଦୋକାନ ଦେଇକି ବସୁଛି ତ ଅନ୍ୟ କିଛି କରୁଛନ୍ତି କିନ୍ତୁ ଚାଷ କାମ କରିବା ପାଇଁ କେହି ଭଲ ପାଉନାହାନ୍ତି ତେଣୁ ଆମ ଭବିଷ୍ୟତ ପିଢ଼ିକୁ ଆମେ ପରାମର୍ଶ ଦେବା ପାଇଁ ଚାହୁଁଛୁ ଯେ ଯଦି ଆମେ ଚାଷ ନ କରିବା ତାହେଲେ ଖାଇବା ପାଇଁ ପରିବାପତ୍ର ବହୁତ ରେଟ୍ ହେଇଯିବ ଚାଷ କଲେ ସିନା ପରିବାଟେ ହେଲେ ଆମ ପାଇଁ ଭଲ ହବ ଆମ ପାଇଁ କିଛିଟା କମ୍ ରେଟ୍ ରହିବ ଯଦି ଆମେ ଚାଷ କରିବା ଆମ ପରିବାର ବି ଆମ ବାଡ଼ିରେ ଯଦି କିଛିଟା ବାଡ଼ି ବଗିଚାରେ କିଛି ଲଗାଇଥିବା ତାହେଲେ କିଛି ନ କିଣିକି ଆମେ ନିଜେ ଆଣି ମଧ୍ୟ ଖାଇ ପାରିବା କିମ୍ବା ବିକି ପାରିବା ଯଦି ନ ଲଗାଇବା ତେଣୁ ଆମକୁ କିଣିକି ଖାଇବାକୁ ପଡ଼ିବ ତେଣୁ ଆଗତ ପିଢ଼ିମାନଙ୍କୁ ମୁଁ କହିବାକୁ ଚାହୁଁଚି ଯେ କିଛି ନା କିଛି ଅନୁପାତରେ ଆପଣ ମାନେ ସମସ୍ତେ କିଛି ନା କିଛି ଚାଷ କରିବା ନିହାତି ଦରକାର ଯେମିତି କି ଧାନ ଚାଷ ପରିବା ଚାଷ ଏ ସବୁ ଚାଷ ନିହାତି କରିବା ଜରୁରୀ ତେଣୁ ମୁଁ ଏହା କହୁଛି ପରାମର୍ଶ ଦେଉଛି ଯେ ଚାଷ ସବୁବେଳେ ଜାରିରଖିବା କଥା